ମୋର ଗୋଟିଏ ସାର୍ଟ ଦରକାର ଥିଲା କିଣିବାର ମୁଁ ଯାଇଥିଲି ପାଖ ବଜାରକୁ ସାର୍ଟର କିଣିବା ପାଇଁ ମୋ ଚିହ୍ନା ଦୋକାନ ପାଖକୁ ଗଲି ସେ ମୋତେ ଅନେକ ସାର୍ଟ ଦେଖେଇଲା ତାଭିତରୁ ଗୋଟିଏ ଭଲ କମ୍ପାନୀର ସାର୍ଟ ମୁଁ କିଣିଲି ସେହି ସାର୍ଟଟି ବହୁତ ଭଲ ରଙ୍ଗ ଥିଲା ଏବଂ ଭଲ ଦିଶୁଥିଲା ଏବଂ ପିନ୍ଧିବା ପାଇଁ ଭଲ ନରମ ଥିଲା ତାହା ବହୁତ ଶସ୍ତା ଥିଲା ତାହା ମୁଁ କିଣିଲି ସେ ସାର୍ଟଟି ବର୍ତ୍ତମାନ ପିନ୍ଧିବା ପାଇଁ ମୋତେ ବହୁତ ଭଲ ଲାଗୁଛି